ଆମେ ବଜାରରେ ଘିନ୍ଲା କପଡ଼ା ଲତା ଟିକେ ହାଲ୍କା ରହୁଛେ ଆମର୍ ବୁଣି କରି ଆମେ ସିଲେଇ କରି ପିନ୍ଧିବା ବାଲା ଆମର୍ କପଡ଼ାଟା ଜହଦିନ ବତ ଦେଉଛେ ଲାଷ୍ଟିଙ୍ଗ ଦେଉଛେ ଆରୁ ଅଧିକ ଦିନ ଆମେ ପିନ୍ଧି ପାରୁଛୁଁ ଆରୁ ବୁଣି ବୁଣି କରି ଆମେ ସିଲାବା ଦ୍ୱାରା ବେଶୀ ଦିନ ମାନେ ଭତା ଯାଉଛେ ଆରୁ ଆମକୁ କିଛି ଫରକ ନାଇଁ ପଡ଼ବା